ଝିଅ ଶୁଣେ ମୋ ଅନଲାଇନ୍ରେ ଯେଉଁ ଅଫର୍ ଚାଲିଥିଲା ସେଇ ଅଫରରୁ ମୁଁ ଏକ ଶସ୍ତା ଫେସ୍ୱାଶ୍ କିଣି ଦେଇଥିଲି ସେହି ଫେସ୍ୱାଶ୍କୁ ମୁଁ ଏବେ ଚାରିଦିନ ହେଲା ବ୍ୟବହାର କରୁଛି ସେଇ ଫେସ୍ୱାଶ୍ର ବାସନା ବହୁତ କଡ଼ା ଥିଲା କିନ୍ତୁ ମୁଁ ସେଥିପ୍ରତି ଧ୍ୟାନ ନ ଦେଇ ତାକୁ ମୁହଁରେ ଲଗାଇଥିଲି ଯେତେବେଳେ ଲଗେଇଲି ତାହାର ଫେଣ ବହୁତ ଥଣ୍ଡା ଲାଗିଲା ମୁଁ ଭାବିଲି ସେ ମୋ ମୁୁହଁଙ୍କୁ ସଫା କରୁଛି କିନ୍ତୁ ତା' ପରଦିନ ମୋ ମୁହଁରେ କିପରି ଗୋଟେ ଧଳା ରଙ୍ଗର ଚିହ୍ନ ହୋଇଯାଇଛି ଓ ସେହିଦିନ ସନ୍ଧ୍ୟାବେଳକୁ ମୁହଁଟା ସାରା ଘିମିରି ପରି ହୋଇଯାଇଥିଲା ମୁହଁଟି ଫୁଲିଗଲା ଓ ଚାହୁଁ ଚାହୁଁ ରଙ୍ଗ ପଡ଼ିଗଲା ମୁଁ ବହୁତ ଡରିଗଲି ଭାବିଲି ଯେ ଏମିତି କିପରି ହେଲା ଏହା ଭାବିକି ଶୋଇଥିଲି ସଖାଳେ ଦେଖିଲି ମୋ ମୁହଁ କଳା ପଡ଼ିଯାଇଛି ମୁଁ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପାଖକୁ ଗଲି ସେ ମୋତେ କହିଲେ ଯେ ଏପରି ଅଫରରେ ମିଳୁଥିବା କୌଣସି ଜିନିଷ ନିଜ ଶରୀର ପାଇଁ ଉଚିତ ନୁହେଁ ସବୁବେଳେ ଭଲ କମ୍ପାନୀର ଜିନିଷ ବ୍ୟବହାର କରନ୍ତୁ